ହଁ ମୋର ଅନ୍ୟାନ୍ୟ ବେଞ୍ଜନ ରହିଛି ଯାହା ମୋ ଖାଦ୍ୟର ପ୍ରସ୍ତୁତ କରାଯାଏ ଯେମିତିକି ଆମର ମସଲା ଦିଆଯାଏ ନଡ଼ିଆ ଆମର ବିଭିନ୍ନ ପ୍ରକାରର ହାତ ତିଆରି ଗୁଣ୍ଡମସଲା ତାକୁ ଦିଆଯାଏ କାହିଁକି ସେଇଟା ସ୍ୱାଦ ଲାଗିଥାଏ ଧନିଆ ଲଙ୍କା ଜିରା ଏସବୁକୁ ଭାଜି ମୁଁ ଗୁଣ୍ଡ କରିକି ରଖିଥାଏ ସେଇଟା ଖାଇବାଟାକୁ ବହୁତ ମସଲାଟା ପକାଇବା ଦ୍ୱାରା ବାସ୍ନାଟା ଭଲ ହୋଇଥାଏ ଖାଇବାକୁ ମଧ୍ୟ ସ୍ଵାଦିଷ୍ଟ ଲାଗିଥାଏ ଏବଂ ଆମର ନଡ଼ିଆ ଯଦି ଆମେ ରୋପଟ ଆଳୁ ପୋଟଳ ତରକାରି କରିବା ଆମର କାଜୁ ମଗଜ ନଥିଲେ ମଧ୍ୟ ନଡ଼ିଆକୁ କୋଡ଼ାଇ ତାକୁ ବାଟି ତାର ତାର ଯେଉଁ ପାଣିଟା ବାହାରେ ତା ରସଟାକୁ ଦେଲେ ସେ ଖାଇବା ସ୍ଵାଦିଷ୍ଟ ଲାଗିଥାଏ ଏବଂ ଖାଇବାକୁ ଭଲ ଲାଗିଥାଏ